ହ୍ୟାଲୋ ରେସ୍ତୋରାଁ ଭାଇ ଆପଣ ସବୁ ଜିନିଷ ତ ଦେଲେ ଚ ଚଟଣୀ ସସ୍ ୟେ ତା ସହିତ କିଛି ଯୋଗାଡ଼ କରି ଦିଅନ୍ତୁ ଏବଂ କେତେ ପ୍ରାଇସ୍ ହେଲା ତାହା ଜଣାନ୍ତୁ